ଆମେ ଯେତେବେଳେ ଖାଉଛୁ ବା କୌଣସି ଅନୁଷ୍ଠାନ କରିବା ବେଳେ ଆମର ଖାଦ୍ୟ ଉପରେ ଗୋଟିଏ ପରମ୍ପରା ଅଛି ଯାହାକି ଅନୁଷ୍ଠାନ ହେଲେ ସବୁ ସବୁ ଯେକୌଣସି ଅନୁଷ୍ଠାନ ହେଲେ ତା ମଧ୍ୟରେ ଡାଲି ଆଉ ଗୋଟିଏ ଭଜା ମଷ୍ଟ୍ ତା ଭିତରେ ରହିବ ଅଧିକାଂଶ ଡାଲି ଆଉ ଭଜା ସବୁବେଳେ ରହିବ ଯେକୌଣସି ଅନୁଷ୍ଠାନ ପ୍ରୋଗ୍ରାମ୍ ଯାହା ହଉ ସମସ୍ତଙ୍କୁ ଖାଇବାକୁ ଦେଲେ ତାଙ୍କୁ ଆଗରେ ତାଙ୍କ ପ୍ରଥମେ ଭାତ ଦେବା ଆଉ ପ୍ରଥମେ ଡାଲି ଆଉ ଯେକୌଣସି ଗୋଟିଏ ଯଦି ଭଜା ତିଆରି କରିବା ତା'ହେଲେ ତା ଭିତରେ ତାଙ୍କୁ ଭଜା ଦବା ଏଇଟା ହେଉଛି ଆମର ଖାଦ୍ୟର ଗୋଟିଏ ପରମ୍ପରା କୌଣସି ଲୋକ ଆସିଲେ ଆମ ଘରେ ତାଙ୍କୁ ଯଦି ଖାଇବାକୁ ଦବୁ ଆମେ ତା'ହେଲେ ଘରେ ଯାହା ରୋଷେଇ ହୋଇଥିବ ତାହା ଏକା ଦବୁ ଯଦି ଡାଲି ହେଇଥିବ ସେମାନେ ଯଦି ସେମାନେ ଖାଇବାକୁ ବସିବେ ତା'ହେଲେ ସେମାନଙ୍କୁ ଆମେ ଡାଲି ମଧ୍ୟ ଦେଇଥିବୁ ଡାଲି ହେଉଛି ଆମର ଖାଦ୍ୟର ପରମ୍ପରା ଯାହାକି ସମସ୍ତେ ଡାଲିକୁ ବ୍ୟବହାର କରୁଛନ୍ତି ଡାଲିକୁ ଖାଉଛନ୍ତି ସବୁବେଳେ ସମସ୍ତଙ୍କ ଘରେ ଡାଲି ହବ ଆକା ଯାହାକି ରୋଷେଇ କରିବା ବେଳେ ଆମେ ଯଦି କେତେବେଳେ ସବ୍ଜି ପନିପରିବା ଦେଇକିନା ରୋଷେଇ କରିବୁ ରୋଷେଇ କରିବା ଧରନ୍ତୁ ଯଦି ରୋଷେଇ କରିବା ତା'ହେଲେ ଆମ ଘରେ ଯଦି କୌଣସି ବ୍ୟକ୍ତି ଆସିବେ ଆମର କୌଣସି ବ୍ୟକ୍ତି ଯଦି ଘରକୁ ଆସିବେ ତା'ହେଲେ ଆମେ ତାଙ୍କୁ ରୋଷେଇ କରିବା ସମୟରେ ଭାବିବୁ ଯେ ଜଣେ ବ୍ୟକ୍ତି ବ୍ୟକ୍ତି ହେଉଛି ନାରାୟଣ ରୂପ ଯାହାକି ଆମର ଜଣେ ବ୍ୟକ୍ତି ଆସିଲେ ତାଙ୍କୁ ଭଲ ରୋଷେଇ କରିବା ଖୁଆାଇବା ତାଙ୍କୁ ଟିକେ ଭଲରେ ଯତ୍ନ କରିବା ଯଦି ଆମେ କୌଣସି ପନିପରିବା ଦେଇକିନା ରୋଷେଇ କରିବୁ ତା'ହେଲେ ଜଣେ ବ୍ୟକ୍ତି ଆସିଲେ ଆମେ ସେତେବେଳେ ଭାବିବା ଯେ ଆମେ ପନିପରିବା ରୋଷେଇ କରୁଛୁ ଜଣେ ବ୍ୟକ୍ତି ଆସିଛନ୍ତି ଆମ ଘରେ ତାଙ୍କୁ କିଛି ଖାଇବାକୁ ଦେଲେ କିଛି ଭଲ କିଛି ରୋଷେଇ କରିଦେବା ଯେମିତିକି ଧରନ୍ତୁ ମାଛ ମାଂସ ଇତ୍ୟାଦି ଆଉ କିଛି ବିଭିନ୍ନ ପ୍ରକାରର ଜିନିଷ ତାଙ୍କୁ ରୋଷେଇ କରିବାକୁ ଖାଇବାକୁ ଦେବା ଉଚିତ୍